ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ବହୁ ଗୁଡ଼ିକ ରାଜନୈତିକ ଦଳ ଅଛନ୍ତି ଓ ସେମାନଙ୍କର ଗଣତନ୍ତ୍ରରେ ମୁଖ୍ୟ ଭୂମିକା ରହିଥାଏ ଯେଉଁ ରାଜନୈତିକ ଦଳ ରୁହନ୍ତି ସେଇଠି ଆମର ଯେଉଁ ନେତା ଆମର ନିର୍ବାଚିତ ହେଇକି ଆସିଥାନ୍ତି ସେମାନେ ସରକାର ଗଠନ କରିଥାନ୍ତି ଓ ଏହା ଦେଶ ପାଇଁ ଭଲ ଏବଂ ଗଣତନ୍ତ୍ର ଭାବରେ ଭାରତ ଆମର ବିଶ୍ୱପ୍ରସିଦ୍ଧ ଏହା ଆମର ଯେଉଁ ସାମ୍ବିଧାନିକ ଅଧୀକାର ଅଛି ଆଉ ଯେଉଁ ସମ୍ବିଧାନ ଯେଉଁ ଆମର ତିଆରି ହେଇଛି ସେଇଠି ଆମର ଯେଉଁ ନେତାଗୁଡ଼ିକ ଅଛନ୍ତି ସେମାନେ ମନୋନିତ ହେଇକି ଯାଇକି ଆମର ଗୋଟିଏ ସରକାରୀ ଲେବଲରେ ଆଉ ଗୋଟିଏ ଆମର ସେଣ୍ଟରରେ ଆଉ ଗୋଟେ ଆମର ଷ୍ଟେଟ୍ ଲେବଲ୍ରେ ସରକାର ଗଠନ କରିଛନ୍ତି କରିଥାନ୍ତି ଆଉ ଆମର ଯେଉଁ ଆଞ୍ଚଳିକ ଆମର ଯେଉଁ ନିସ୍ପସନ ମଣ୍ଡଳ ଅଛି ଆମର ଯେଉଁ ନର୍ଲା ସେ ଯେଉଁ ବିଧାୟକ ଅଛନ୍ତି ସେ ହେଲେ ଆମର ସେ ହେଲେ ଆମର ଭକ୍ତ ଚରଣ ଦାସ ତାଙ୍କୁ ଯେବେ ମୁଁ ଭେଟିବି ତେବେ ତାଙ୍କୁ ପଚାରିବି ସେ ଆମର ଶିକ୍ଷା ପାଇଁ କିଛି କରନ୍ତୁ